ହ୍ୟାଲୋ ଆଜ୍ଞା ଆପଣ ଅଶୋକା ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ଜଟଣିରୁ କଲ୍ୟାଣୀ କହୁଥିଲି ଆଜ୍ଞା ଆପଣଙ୍କ ମୋର କିଛି ଅର୍ଡର କରିବାର ଥିଲା ଆପଣଙ୍କ ରେଷ୍ଟୁରାଣ୍ଟରୁ ଯେମିତିକି ଭାତ ଡାଲି ଚିକେନ ପନିର୍ ମଟନ ଛତୁ ଆଜ୍ଞା ତାସହିତ ଆପଣ ଟିକେ କିଛି ସସ୍ କିମ୍ବା ଚଟଣି ଦେଇପାରିବେ କି ଆଜ୍ଞା ହେଉ ଠିକ୍ ଅଛି ଆପଣ ଟିକେ ସେଇଟା ଦେଲେ ବହୁତ ଖୁସି ହେବି ଆଜ୍ଞା ସେଇଟା ଦେଇଦିଅନ୍ତୁ ହେଉ ରହୁଚି ଧନ୍ୟବାଦ